ତପନ ଭାଇ ଯେଉଁ ଶାଢ଼ୀଟା ଆପଣ ଦେଇଥିଲେ ଶାଢ଼ୀଟା କହିଲେ ଭଲ ପଡ଼ିବ ବୋଲି କିନ୍ତୁ ପାଞ୍ଚ ହଜାର ପାଞ୍ଚ ଶହ ନେଲେ କିନ୍ତୁ ଶାଢ଼ୀଟା ସମ୍ବଲପୁରୀ ଟାଇପ୍ରେ କହିଲେ ସବୁ କଲେ କିନ୍ତୁ ଶାଢ଼ୀ ଖୋଲି ଦେଲା ବେଳକୁ ତା ଭିତର ଫଟା ପଡ଼ିଛି ଏଇଟା ଆପଣ ଭାଇ ଯାହା କଲେ ଠିକ୍ କଲେ ଆମକୁ ଚିହ୍ନା ପରିଚୟ ଲୋକ ଆମକୁ ଯଦି ଏମିତି କରିବେ ଆପଣ ହଁ କହିଲେ ବା ସେ ପିଲା ଦୋକାନରେ ଥିଲେ କ'ଣ ହେବ ତମେ ତ କହିଲ ଆଉ ଯେ ନାଇଁ ଭଲ ପଡ଼ିବେ ଗୀତା ନେ ବୋଲି ଆଉ ମୁଁ ଆଣିଲି ଆ ଏଇଟା ଏଗୁଡ଼ା ଭଲ ହେଉନି ତପନ ଭାଇ ସମ୍ବଲପୁରୀ କହିଲେ ପାଞ୍ଚ ହଜାର ପାଞ୍ଚ ଶହ ନେଲେ ଆପଣ ତା ମଝି ଫଟା ସବୁ କଲର୍ ବି ଡ଼ିପ୍ ହୋଇଗଲାଣି ୟେ ଭଲ ହଉନି ଭାଇ ଭଲ କଲର୍ ଶାଢ଼ୀଟା ଯେ ଏଇଟା ପଠେଇ ଦେବି ନହେଲେ ହଁ ହଁ ପଠେଇଦେବି ପିଲାଙ୍କୁ ପଠେଇ ନହେଲେ ଶାଢ଼ୀଟା ନେଇଯାଆନ୍ତୁ ଆ ଏମିତି ହେଲେ କେମିତି ହେବ ନାଇଁ ନାଇଁ ତା'ର କଲର୍ ବି ମୁଁ ଚିିକ୍ ଆସୁନି ଫଟା ମଝି ପଡ଼ିଗଲା ଫଟା ବମଡ଼ା ପଡ଼ିଛି କେମିତି ଏ ଶାଢ଼ୀଟା କେମିତି ପିନ୍ଧା ହେବ କହିଲେ ହଁ ରେଟ୍ଟା କ'ଣ କାଟିଥାନ୍ତେ କି ହଁ ଟଙ୍କା ଦୁଇ ହଜାର ଖଣ୍ଡେ ନେଲେ ହଁ ଆମେ ତାକୁ ସିଲେଇସାଲେଇ କରି ପିନ୍ଧି ଦେଇଥାନ୍ତୁ ଏଇଟା ଭଲ ହେଲାନି ଭାଇ ଆଉ ଶାଢ଼ୀଟା ଫେରେଇ ନେବି ଭାଇ ହଉ କାଲି ଦୋକାନରେ ଯଦି ଥିବେ ମୁଁ ଫେରେଇ ନେବି ଅର୍ଡ଼ର୍ କରିବୁ ଆଉ ପୁଣି ଚିହ୍ନା ପରିଚୟ ଲୋକ ହିଁ ଯଦି ତମେ ଏଇୟା କରିବ ଆମକୁ ଏଇଟା କ'ଣ ଠିକ୍ ହବ ନାଇଁ ନାଇଁ ମୁଁ ରଖିବିନି ଭାଇ ସେ ଶାଢ଼ୀ ତା ବଦଳ ଅଲଗା କ'ଣ ଦେବେ ଅଲଗା ଶାଢ଼ୀ ଆଉ ପାଞ୍ଚ ଶହ ଆଉ ହଜାରେ ବାର ଶହ ଅଧିକା ନିଅନ୍ତୁ ଗୋଟେ ଭଲ ଶାଢ଼ୀ ଦିଅନ୍ତୁ ଏମିତି ଦେବେନି ହଉ ହଁ ମୁଁ କାଲି ଫେରେଇ ଦେବି ଆଉ କାଲି ଦଶଟା ବେଳକୁ ନେଇ ଫେରେଇ ନେଇ ଆସିବି ଦୋକାନରେ ଆଉ ଅର୍ଡ଼ର୍ ସାରି ପିଲାଙ୍କୁ ପଠେଇ ନେଇଯାଆନ୍ତୁ ଘରୁ ଆଜ୍ଞା ହଉ ହଉ ରଖୁଛି ଭାଇ